ହଁ ମୁଁ ବିଭିନ୍ନ ପ୍ରକାରର ଗଛ ଲଗାଇଥାଏ ଯେମିତିକି ଆମର ଆମ୍ବ ଗଛ ନଡ଼ିଆ ଗଛ ପିଜୁଳି ଗଛ ସେପଟା ଗଛ ଆଉ ଆକାଶୀ ଗଛ ବିଭିନ୍ନ ପ୍ରକାରର ଗଛ ମୁଁ ଲଗାଇଥାଏ ଯେଉଁଥିରେ ବିଭିନ୍ନ ବହୁତ ନଡ଼ିଆ ଫଳେ ଆମ୍ବ ଫଳେ ଆଉ ବିଭିନ୍ନ ପ୍ରକାର ଲିଚୁକୋଳି ଗଛ ମଧ୍ୟ ମୁଁ ଲଗେଇଛି ମୋ ବଗିଚାରେ ଏବଂ ମୁଁ ଲତା ମଧ୍ୟରେ ମୁଁ ଲଗାଇଥାଏ କାକୁଡ଼ି ଜହ୍ନି ଭେ ଆଉ ଆମର ଯେଉଁ ଅଙ୍ଗୁର କୋଳି ଏଗୁଡ଼ାକ ମୁଁ ଲଗେଇଛି ଲତା ଜାତୀୟ ଗଛ କଲରା ମଧ୍ୟ ଲାଗିଛି କଖାରୁ ଲାଗିଛି ଏଗୁଡ଼ାକ ଲତା ଭିତରେ ମୁଁ ଲଗେଇଛି ଯୋଉଥିରେକି ଅନେକ ପ୍ରକାରର ଫଳ ଧରୁଛି ଯାହାଦ୍ୱାରା ମୁଁ ସେ ସବୁଜ ପନିପରିବା ମଧ୍ୟ ହେଉଛି ତାକୁ ନିଜେ ଆମ ଘରେ ବ୍ୟବହାର କରିବା ସହିତ ଆମେ ବଜାରରେ ବିକ୍ରି କରି ତା'ଦେହରୁ ଦୁଇ ପଇସା ରୋଜଗାର କରିପାରୁଛୁ ତେଣୁ ମୋ ବଗିଚାରେ ଫୁଲ ଗଛ ଆଉ ଆମର ବିଭିନ୍ନ ପ୍ରକାର ଫଳ ଗଛ ସହିତ ଲତାଜାତୀୟ ଗଛ ମଧ୍ୟ ଏଇଗୁଡ଼ାକ ଲାଗିଛି